ସପା ଗୋଟେ ମଗାନି ଯେ ଫ୍ଲିପ୍କାର୍ଟ ନେ ଯେ ସେଟା ଘରକୁ ଆଇଲା ଦେଖ୍ନୁ ଯୋଉ ମାସେ ଗଲା ପରେ ଖରାପ ବାହାରିଲା କଲର୍ ଛାଡ଼ିଗଲା ସେଟା ଚିରି ହେଇଗଲା କପା ସବୁ ବାହାରିଗଲା ବହୁତ୍ ଖରାପ ବାହାରିଲା ଆର୍ କାଁ କରମୁଁ ସେଟା ଏକା ରଖିଚୁ ଅନଲାଇନ୍ ଅର୍ଡ଼ର୍ କର୍ବା ଭଲ୍ ନାଇଁ ଅନଲାଇନ୍ ଅର୍ଡ଼ର୍ କରି କରି ଆମେ ହଇରାଣ ହେଲୁଁ ସେଟା ପୁରା ଆସିଲାବେଲେ ପୁରା ନୂଆ ଥିଲା ପେକିଂ ଥିଲା ମାନେ ଦେଖିନେ ଖୋଲିଲାକେ ବି ସୁନ୍ଦର୍ ଦିଶୁଥିଲା ହେଲେ ୟୁଜ୍ କଲା ପରେ ମାସେ ଗଲା ପରେ ତାର୍ ସବୁ ଖରାପ୍ ବାହାରିଗଲା ତାର୍ କଲର୍ ପୁରା ଫେଡ୍ ହେଇଗଲା ତାର୍ କପଡ଼ା ଉପରଟା ସପା ଉପରଟା ସବୁ ଚିରି ଫାରି ହେଇଗଲା ଆରୁ ବହୁତ ଖରାପ୍ ବାହାରିଲା ସପାକେ ଫେରେଇମୁ ବୋଲଚୁଁ ନେଇ ଫିରାବାରତା ଇରା ଏମିତି କରି କରି ତ ତାକୁ ରଖିଚୁ ଆରୁ ତାକୁ ଫରେଇଦମୁ ଅନଲାଇନ୍ ବାଲାକେ କଲ୍ କରି କରି ଆରୁ